ଭାରତର ପରିବହନ ବ୍ୟବସ୍ଥା ଏବେ ବହୁତ କମ୍ ହୋଇଗଲାଣି ଆଉ ବସ୍ ଟ୍ରକ୍ ସବୁ ଗାଡ଼ି ଚାଲୁଛି ଯେହେତୁ କିନ୍ତୁ ଏବେ ଟ୍ରକ୍ ଆଇରନ୍ ଚାଲୁନି ବେଶୀ ସିଏ ତା' ଆଇରନ୍ ଗାଡ଼ି ବି ଚାଲୁନି ସେଇ ଗୋଟେ ଟ୍ରିପ୍ ମାସକୁ ଗୋଟେ ଟ୍ରିପ୍ ଦୁଇ ଟ୍ରିପ୍ ଏମିତି ଯାଉଛି ତେଲ ଦର ବି ଏବେ ବଢ଼ିଛି ଯେହେତୁ ତେଲ ଦର ତେଲ ଦର ତ ବଢ଼ିଛି ଆଉ ସେ ଆଇରନ୍ ଗାଡ଼ିରେ ବି ଟ୍ରକ୍ରେ ତ ବହୁତ ଇଞ୍ଜିନ୍ ବହୁତ ତେଲ ଟାଣୁଛି ବହୁତ ତେଲ ଟାଣୁଛି ଯେହେତୁ ଆଉ ଟ୍ରକ୍ ବି ଏବେ ଏଇ ବେଶୀ ଆଇରନ୍ କାମ ଚାଲୁନି ଗୋଟେ ଟ୍ରିପ୍ ମାସକୁ ଦୁଇ ଟ୍ରିପ୍ ଏବେ ବି ଅଧିକ ଆଉ ଦଶ ଚକିଆ ବି ଗାଡ଼ି ଚାଲୁନି ଚଉଦ ଚକିଆ ଷୋହଳ ଚକିଆ ଅଠର ଚକିଆ ଏମିତି ଚାଲୁଛି ଆଉ ଟ୍ରେନ୍ରେ ବି ଏବେ ବହୁତ ସେ କାହିଁ ଯେଉଁ ଆଇରନ୍ ଚାଲୁଛି ଆଉ ଟ୍ରେନ୍ରେ ତ ବହୁତ ଲୋକ ଯିବା ଆସିବା କରନ୍ତି ନେଇ ଯାଉଛନ୍ତି ଆଇରନ୍ ଗାଡ଼ି ଆଉ ଟ୍ରକ୍କୁ କିଏ ଆଉ ଯାଉଛି ଟ୍ରକ୍ରେ ଆଇରନ୍ ଗାଡ଼ି ଆଉ ଟ୍ରକ୍ରେ ବି ବେଶୀ ଚାଲୁନି ଆଉ ବସ୍ରେ ବି ବହୁତ ଏବେ ତେଲ ତ ଦର ଅଧିକ ହେଇଗଲାଣି ଆଉ ବସ୍ରେ ଲୋକ ବି ଆଉ ବେଶୀ ଯିବା ଆସିବା କରୁନାହାଁନ୍ତି ଘରେ ସମସ୍ତଙ୍କର ତ ଗୋଟେ ଗୋଟେ ଗାଡ଼ି ଅଛି ଆଉ ନିଜ ନିଜ ଗାଡ଼ିରେ ତ ସବୁ ଯିବା ଆସିବା କରୁଛନ୍ତି ଆଉ କମ୍ ବାଟକୁ ବି ଅଧିକ ପଇସା ଅଧିକ ତେଲ ବି ଟାଣୁଛି ଆଉ ତେଲ ଦର ଯେଉଁ ଭଳିଆ ହେଲାଣି ଲୋକମାନେ ଆଉ କଣ କରିବେ ବସ୍ରେ ବି ଯିବା ଆସିବା ବେଶୀ ଆଉ କରୁନାହାନ୍ତି ଏବେ ଘରେ ଘରେକା ସବୁ ଗୋଟେ ଗୋଟେ ଗାଡ଼ି ଅଛି ଘରେ ଯିବା ଆସିବା କରୁଛନ୍ତି ଆଉ ଏବେ ବି ସାଇକଲ୍ରେ ଆହୁରି ଲୋକ ଯାହା ହେଉ ସାଇକେଲ୍ରେ ବି ଯିବା ଆସିବା ଏବେ ଲୋକ ବି ଯାହା କରୁଛନ୍ତି ବି ପାଖା ପାଖି ବେଶୀ ବି ଗାଡ଼ି ଦେଇକି ଯିବା ଆସିବା କରୁନାହାଁନ୍ତି ଅଧିକ ତେଲ ଟାଣୁଛି ବୋଲି ଆଉ ଏମିତି ଆଉ ଏବେ ଭାରତରେ ବି ବହୁତ ପରିବହନ ଗାଡ଼ି ଫାଡ଼ି ସବୁ ତେଲ ରେଟ୍ ଯେଉଁ ହେଲାଣି ଆଉ ଯିବା ଆସିବା ବେଶୀ ଲୋକ କରୁନାହାଁନ୍ତି